ଆମ ଅଞ୍ଚଳରେ ପ୍ରାକୃତିକ ସମ୍ପଦ କହିଲେ ଆମେ ଜାଣିଥାଉ ଯେ ଜଙ୍ଗଲକୁ ବୁଝାଇଥାଏ ଜଙ୍ଗଲରୁ କି ଲୋକମାନେ କାଠ ସଂଗ୍ରହ ଶୁଖା କାଠ ସଂଗ୍ରହ କରି ଜୀବନ ନିର୍ବାହ କରୁଛନ୍ତି ଯାହାଫଳରେକି ସେ ଲାଭବାନ ହୋଇ ପରିବାର ପ୍ରତିପ୍ରୋଷଣ କରୁଛନ୍ତି ସେହି ଜଙ୍ଗଲରୁ ହିଁ ସେମାନେ ଫଳମୂଳ ଇତ୍ୟାଦି ନିଜେ ଖାଇବା ସହିତ ବ୍ୟବସାୟରେ ମଧ୍ୟ ବ୍ୟବସାୟ ମଧ୍ୟ କରୁଛନ୍ତି ଜଙ୍ଗଲରୁ ହିଁ ସେମାନେ ଝୁଣା ମହୁ ଇତ୍ୟାଦି ଜିନିଷ ଆଣି ସେମାନେ ପରିବାର ପ୍ରତିପ୍ରୋଷଣ କରୁଛନ୍ତି ଜଙ୍ଗଲ ହେଉଛି ଏକ ଏମିତି ଜିନିଷ ଯାହା ସାହାଯ୍ୟରେକି ବିଭିନ୍ନ ଔଷଧ ଜିନିଷ ମିଳିପାରୁଛି ଏବଂ ସେମାନେ ନିଜର ସ୍ୱାସ୍ଥ୍ୟ ରକ୍ଷା ମଧ୍ୟ ହୋଇ ପାରୁଛି ଜଙ୍ଗଲ ହେଉଛି ଏମିତି ଏକ ଜିନିଷ ଯାହା ସାହାଯ୍ୟରେ କି ଲୋକମାନେ ବିଭିନ୍ନ ସୁବିଧା ସୁଯୋଗ ମଧ୍ୟ ପାଇପାରୁଛନ୍ତି